ଓଡ଼ିଶାରେ ବ୍ୟବସାୟିକ କ୍ଷେତ୍ରରେ ଦେଖ୍ମା ବେଲେ ସବୁ ଭଲ୍ ଚାଲୁଚେ କାଁ କରି ବେଲେ ଆମର୍ ବ୍ୟବସାୟ କ୍ଷେତ୍ରରେ ଆମର୍ ଆଖୁ ଚାଷ ନୁ ନେଇକରି ଆମର ଯେନ୍ଟା ଚିନି ଉତ୍ପାଦନ୍ ହଉଚେ ଯାହା ଦ୍ୱାରାକି ତାର୍ମାନେ ଚିନି ଉତ୍ପାଦନ୍ ହେଲା ଦ୍ଵାରା ଓଡ଼ିଶା ବାହାର୍ ଓଡ଼ିଶାକେ ଯୋଉଛେ ଓଡ଼ିଶା ବାହାର୍କେ ବି ତାର୍ମାନେ ଆମର୍ ଚିନି ତାର୍ମାନେ ରପ୍ତାନି ହେଇପାରୁଛେ ଧାନ ତ ପ୍ରଧାନ୍ ଜିନିଷ୍ ଆମ ଓଡ଼ିଶାର ପ୍ରଧାନ୍ ଚାଷ୍ ଧାନ ବି ତାର୍ମାନେ ଉତ୍ପାଦନ ହେଇକରି ସେଟା ବାହାର୍ ରାଜ୍ୟକେ ଚାଉଲ ତିଆରି ହେଇକରି ସେଥିରେ ବାହାର୍ ରାଜ୍ୟକେ ଯାଇପାରୁଛେ ତିନ୍ ନମ୍ବର୍ ହେଲା ଆମର ବାଣିଜ୍ୟ ହିସାବେ ଦେଖ୍ମା ବେଲେ ଆମେ ଇନୁ ଆମର୍ ଓଡ଼ିଶାରେ ଆମର୍ ସମ୍ବଲ୍ପୁର୍ ଜିଲ୍ଲାରେ ଆମର କପଡ଼ା ହିସାବେ ଆମର୍ ବସ୍ତ୍ରାଳୟ ସମ୍ବଲପୁରୀ ବସ୍ତ୍ରାଳୟ ଯେନ୍ଟାକି ଆମର୍ ଭାରତବର୍ଷରେ କାଣା ବିଶ୍ଵବିଖ୍ୟାତ୍ରେ ବି ତାର୍ମାନେ ପ୍ରସିଦ୍ଧ ଏ ସେନୁ ତାର୍ମାନେ ଭାଇମାନେ ଯାଇକରି ତାର୍ମାନେ ଆମର୍ ବହୁତ୍ଟେ କାମ୍ ଧାମ୍ କରିପାର୍ସନ୍ ଆମର୍ ଔଷଧ ବସ୍ତ୍ର ବୁଣ୍ବାକେ ବସ୍ତ୍ର ବୁନ୍ସନ୍ ଆଉ ସେନୁବି ଦୁଇ ପଏସା କମେଇକରି ତାଙ୍କର ଯୁବକ ଜୀବନ୍କେ ତାର୍ମାନେ ଅତିବାହିତ କରିପାର୍ସନ୍ ଭଲ୍ସେ ଚଲି ପାର୍ସନ୍ ଆଉ ସୌରଶକ୍ତି ହିସାବେ ଦେଖ୍ମା ବେଲେ ଇହାଦେ ଯେନ୍ ପ୍ରକାର୍ ଆମର୍ ଭାରତ୍ ସର୍କାର୍ ଯେନ୍ ପ୍ରକାର୍ ସୁବିଧା ହେଇଚେ ଆମର୍ ସୋଲାର୍ ଦେଇଚେ ସେ ତାର୍ ଦ୍ଵାରା କାଣା ହଉଚେ କି ଗାଁ ଆମର ବେଶୀ ଗ୍ରାମାଞ୍ଚଲମାନ୍କେ ତାର୍ମାନେ ଯେଉଁଟାକି ଆମର୍ ମଫସଲ ଏରିଆ ସେଇ ଜାଗାରେ କାଣାକି ଆମର୍ ସୌରଶକ୍ତି ଯେନ୍ଟାକି ଆମର ସେ ସୋଲାର୍ ମାଧ୍ୟମରେ ଆମର୍ ପାତାଲ ବୋର୍ କୁଡ଼ି କରି ତାର୍ମାନେ ଇଲେକ୍ଟ୍ରିକ କନେକ୍ସନ୍ ଉତ୍ପତି କରିକରି ତାର୍ମାନେ ଚାଷ କରିପାରୁଛେ ସେଟା ତାର୍ମାନେ ବହୁତ୍ ଖୁସିର୍ କଥା ତାର୍ ମାଧ୍ୟମରେ ଲୋକ ତାର୍ମାନେ ଚାଷ ବାସକେ ତାର୍ମାନେ ବେଶୀ ତାର୍ମାନେ ତାଙ୍କର ମନୋବଲ ବଢ଼ିଛେ ତାର୍ମାନେ ସୁବିଧା ପାଇକରି ପାନୀର୍ ସୁବିଧା ହେଇପାର୍ବା ବୋଲି ଆର୍ ଚାଷ୍କେ ମନ ଧ୍ୟାନ ଦେଇକରି କରିପାରୁଛନ୍ ଆର୍ ସେଥିରୁ ସୁବିଧା ବହୁତ୍ ଭଲ୍ ପାଇପାରୁଛନ୍ ଆର୍ ସେଥିର୍ ଲାଗି ବୋଲି ସୌରଶକ୍ତିର ବହୁତ୍ ଭୂମିକା ଇନ ସେନେ ସୋଲାର୍ର ସୁବିଧା ତାର୍ମାନେ ଲାଇନ୍ର ଆବଶ୍ୟକତା ନେନ ସୌର ଦ୍ୱାରା ତାର୍ମାନେ ବିଜୁଲି ତାର୍ମାନେ କନେକ୍ସନ୍ ନେଇକରି ତାର୍ମାନେ ଆମେ ପାଣି ପାତାଲ୍ ପାତାଲ ବୋରିଙ୍ଗ୍ ପାଣି ସଂଗ୍ରହ କରିକରି ଚାଷ୍ କରିପାରୁଛୁଁ ଦୁଇ ପଏସା ବିକି ପାରୁଛୁ ଆର୍ ଏନ୍ତା ବି ଭଲ୍ ଚଲିପାରୁଛୁଁ